ମୁଁ କିଛି ନୂଆ ଖାଦ୍ୟ ବନାଇବାକୁ ହେଲେ ୟୁଟ୍ୟୁବରୁ କିଛି ବ୍ଲଗର ମାନଙ୍କ ଭିଡ଼ିଓ ଦେଖେ ଏବଂ ସେମାନଙ୍କର ରେସିପି ସବୁ ଅନୁସରଣ କରେ ସେମାନେ ଯେଉଁ ସବୁ ରେସିପି କହିଥାନ୍ତି ସେହିସବୁ ରେସିପିର ସବୁ ତାଲିକା ମୁଁ ପ୍ରସ୍ତୁତ କରେ ଏବଂ ସେହିସବୁ ଜିନିଷ ମୁଁ କିଣି ଆଣେ କିଣି ଆଣି ସାରିଲା ପରେ ମୁଁ ବନାଏ ବନାଇବା ଆରମ୍ଭ କଲା ପରେ ମୁଁ ଯଦି ଅଧିକ ଖାଦ୍ୟ ପରିମାଣ ନେଇଯାଇଛି ତେବେ ଲୁଣ କିମ୍ବା କୌଣସି ଜିନିଷ ଅଧିକ ପକାଇବାକୁ ପଡ଼େ ସେହି ଟାଇମ୍ରେ ଯଦି କମ ପଡ଼େ କିମ୍ବା ଅଧିକା ପଡ଼େ ସେହିଟା ନଷ୍ଟ ହୋଇଯାଏ ତେଣୁ କରିକି ମୁଁ ମୋ ହିସାବରେ ଲୁଣ ପକାଇ ଦେଇଥାଏ ଏବଂ ଯେଉଁଥିପାଇଁ କି ଖାଦ୍ୟର ସ୍ୱାଦଟା ବଢ଼ିଥାଏ ଏବଂ ଯେତିକି ସବୁ ଆମର ସଠିକ ରେସିପି ଯେଉଁମାନେ ଦେଇଥାନ୍ତି ସେହି ରେସିପିକୁ ମୁଁ ଠିକ ଭାବରେ ଅନୁସରଣ କରେ ନାହି କାହିଁକି ନା ସେମାନେ କହିଥିବା ଜିନିଷ ସବୁ ଆମ ଘରେ ସବୁବେଳେ ନଥାଏ ଯେତେବେଳେ ଥାଏ ସେତେବେଳେ ତ ଠିକ ଅଛି ଯେତେବେଳେ ନଥାଏ ସେତେବେଳକୁ ମୁଁ ସେ କେଉଁଟା ହେଲେ ଜିନିଷ ଯଦି ନଥିବ ସେହି ଜିନିଷକୁ ମୁଁ ରଖିଦେଇ ଅନ୍ୟ ଜିନିଷକୁ ନେଇକିନା ଖାଦ୍ୟଟା ବନାଇବାକୁ ଚେଷ୍ଟା କରେ ଏବଂ ନିଜେ ଇମ୍ପ୍ରୋଭାଇଜେସନ ତିଆରି କରିବାକୁ ଚେଷ୍ଟା କରେ ଯେଉଁଟାକି ମୁଁ ଅନ୍ୟମାନଙ୍କ ରେସିପିକୁ ଦେଖି ତିଆରି କରେ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ରେସିପିକୁ ଅନୁସରଣ ମଧ୍ୟ କରେ ନାହିଁ